ହ୍ୟାଲୋ ହଁ କହ କ'ଣ କରୁଥିଲୁ ଆଉ ଖାଇ ଆଉ ରୋଷେଇ ଆଉ କ'ଣ ଆଗକୁ କ'ଣ ମୁଁ ଏଇଠି ବସିଛି ବୁଲୁଛି ଆଉ ଆଗକୁ କ'ଣ ପର୍ବପର୍ବାଣି ଆସୁଛି ଆଉ କିଣାକିଣି କରିସାରିଲୁଣି ଆଉ ଆଉ କେବେ ଆଉ କେବେ ଯିବୁ କିଣିବା ପାଇଁ ଏଇ ଉଣେଇଶରେ

ମୁଁ ସେୟା ବି ଭାବୁଛି ଯିବା ମାର୍କେଟ୍ କିଣିକି ଆଣିବା ଆଉ ଆଣିବା କିଣାକିଣି କରିକି ରଜ ସାବିତ୍ରୀ ପାଇଁ ଆଗ ତ ସାବିତ୍ରୀ ପଛେ ତ ରଜ କିଣିବା ଆଉ ହେବ ନା ଆଉ ସେଇଟା କେମିତି ହେବନି ରଜକୁ ଦୋଳି କରିବୁନି କେମିତି ହେବ ଆଉ ହଁ ଅଛନ୍ତି ଘରେ ଏମିତି କାମ ଚାଲିଛି କାମ ଚାଲିଛି ଚାଷବାସ ସମୟ ଭଲ ଅଛି ଆଉ କହ

ରଖିଦେବା ଆଉ ହଁ କିଣିବା ଡ୍ରେସ୍ ଶାଢ଼ୀ ଆଉ କ'ଣ କିଣିବା ସେ ସବୁ ମିଶିକି କିଣିବା ଯାହା ଗୋଟେ ଆଉ

ସେଇଟା ତ ଆମର ପରମ୍ପରା ଆଉ

ଓଡ଼ିଆ ଘରର ଆମ ପରମ୍ପରା ରଜ ସାବିତ୍ରୀ ଯାହା ପର୍ବ ଆସିବ

କ'ଣ ପରୀକ୍ଷା ତ ସରିଲା ପ୍ଳସ୍ ଥ୍ରୀ ଆଡ଼୍ମିସନ୍ କରିବ ରିଜଲ୍ଟ ବାହାରୁ ଆଉ କ'ଣ କରିବ ଟିକିଏ କମ୍ପୁଟର୍ କୋର୍ସ୍ ତ କରିନି ଆଉ କ'ଣ କରିବ ଆଉ ରେଜଲ୍ଟ ତ ବାହାରିନି ଏବେ ତ ସରିଛି ଏକ୍ସାମ୍ ଆଉ ଜୁନ୍ ଜୁଲାଇରେ ବୋଧେ ବାହାରିବ

ହଁ କରିବା ଆଉ ଆଉ କ'ଣ ଆଉ କ'ଣ ଖାଇଥିଲୁ କ'ଣ

ଓହଃ ହଁ କହୁଛି ତ ଭଲ ଅଛି ବୋଲି ରେଜଲ୍ଟ ବାହାରିଲେ ଜଣାପଡ଼ିବ ଭଲ କ'ଣ ଜଣାପଡ଼ିବ ଆଉ

ଯିବ ଏଥର ସବୁଦିନେ ସ୍କୁଲ୍ ଯାଉଛି ନା ସକାଳୁ ହଁ ହଁ ଏ ସ୍କୁଲ୍ ଯାଉଛି ଖରା ମର୍ଣ୍ଣିଂ ଚାଲିଛି ତ ହଁ

ହଁ ହଁ ସମସ୍ତେ ଭଲ ଅଛନ୍ତି